ମୁଁ ବାଣୀପୁରରୁ କହୁଥିଲି ଜୟପୁରରୁ ଅର୍ଣ୍ଣପୂର୍ଣ୍ଣା ହୋଟେଲ୍ରୁ କହୁଥିଲେ କି ଆଜ୍ଞା ଆଜ୍ଞା ମୁଁ କହୁଥିଲି କ'ଣ କି ମାନେ ମୁଁ ଆପଣଙ୍କର ହୋଟେଲ୍ରୁ କିଛି ଖାଇବା ଜିନିଷ ନେବା ପାଇଁ ଇଚ୍ଛା କରୁଅଛି ତେଣୁ ଆପଣ ଯେମିତିକି ଆଉ ତାକୁ ଗୋଟେ ସୁନ୍ଦର ଭାବରେ ଟିକେ ଗରମ କରିକି ଯାହାକି ଅଧିକ ସମୟ ଗରମ ରହିବ କାରଣ ମୁଁ ଆଉ ବାହାରକୁ ଖାଦ୍ୟ ନେଇକି ଯିବା ପାଇଁ ପଡ଼ିବ ଶୀତ ଦିନ ତେଣୁ ମୁଁ ଗରମ ଗରମ ଖାଇବା ପାଇଁ ଇଚ୍ଛା କରେ ତେଣୁ ସେ ପ୍ରକାର ଭାବରେ ଆପଣ ଗୋଟିଏ ସେ ଖାଦ୍ୟକୁ ଗୋଟେ ଉପଯୁକ୍ତ ବାକ୍ସରେ ଯେମିତି ଅଧିକ ସମୟ ଗରମ ରହିବ ସେ ପ୍ର୍ରକାର ଗୋଟେ ଜାଗାରେ ଆପଣ ପ୍ୟାକିଂ କରିକି ମତେ ପାର୍ସଲ୍ ଦେଲେ ମୁଁ ବହୁତ ଆଉ ଖୁସି ହେଇଥାନ୍ତି ତେଣୁ ମୁଁ ଅନୁରୋଧ କରୁଛି ଆପଣ ଆଉ ଏଇସବୁ ବିଷୟରେ ଟିକେ ଅଧିକ ଭାବରେ ମନୋଯୋଗୀ ହେଇକି ଆଉ ପଠେଇ ଦେବେ ଅତି ଶୀଘ୍ର